ମୁଁ ଟିଭିରେ ଯେତେବେଳେ ଟିଭି ଦେଖେ ବିତର୍କଗୁଡ଼ାକ ବଢ଼ିଆ ବଢ଼ିଆ ବିତର୍କ ଦେଖୁଛି ଓଟିଭିରେ ଭଲ ଭଲ ବିତର୍କ ଦିଏ ସେଠି ଉୟେ କୁନା ତ୍ରିପାଠୀ ଯେଉଁ ରୋଲ କରିକି ବାହାରନ୍ତି ତାଙ୍କର ନ୍ୟୁଜ୍ଫ୍ୟୁଜ୍ ଦେଖେଇଲା ବେଳକୁ ତାଙ୍କେ ଯେଉଁ ପ୍ରକାର କହୁଥିବେ ତାଙ୍କର କହିବା ଶୈଳୀ ଦେଖିଦେଲେ ଲୋକଙ୍କର ବୋଲେ ହୃଦୟ ଜିତିଲା ଭଳିଆ କଥା ମାନେ ସେ କହୁଥିବେ ସେଥିପାଇଁ ତାଙ୍କରକୁ ଓଟିଭି ରଖିଛି ସେଥିପାଇଁ ତାଙ୍କୁ ଦରମା ପତ୍ର ଦେଇକି ତାଙ୍କରକୁ ରଖିଛି ଆଉ ଗୋଟେ ଅଛି ଆମର ଆଶାର ଆଲୋକ ବୋଲି ଗୋଟେ ଦେଖଉଛି ସେଟା ମନେକର ସ୍ୱାମୀ ସ୍ତ୍ରୀ ଭିତରେ ଫାଟ ସୃଷ୍ଟି ହୋଇଛି ତାଙ୍କର କେମିତି ମିଶାହେବ ସେ ଉପରେ ଗୋଟେ ବିତର୍କ ସବୁବେଳେ ଦେଉଛି ସେଟା ଗୋଟେ ବଢ଼ିଆ ଲାଗୁଛି ଦେଖିଲେ ଆଉ ସେମିତି ବିତର୍କମାନେ ଦେଖିବା କଥା ଲୋକ ସଚେତନ ହୋଇକି ଭଲରାସ୍ତାକୁ ଆସିବା କଥା ଏମିତି ଆଉ କନକ ନ୍ୟୁଜ୍ରେ ବି ଗୋଟେ ଭଲ ଭଲ ବିତର୍କ ହେଉଛି ସେଠି ତା'ର ମଧ୍ୟ ବଢ଼ିଆ ସେ ବିତର୍କ କରୁଥିବ ଯେ ଲୋକ କେମିତି ଭଲ ଭଲ ଜିନିଷ ଚାଷ ଆକାରରେ ଆଦାୟ କରିପାରିବେ ଦୁଇ ପଇସା ରୋଜଗାର କରିପାରିବେ ସେ ପ୍ରକାର ଦେଖଉଥିବ